ହ୍ୟାଲୋ ଆପଣ କ୍ୟାବ୍ ଡ୍ରାଇଭର୍ କହୁଥିଲେ ତ ହଁ ଭାଇ ମୁଁ ନିମାପଡ଼ାରୁ କହୁଥିଲି ମୋର ଏବେ ଢେଙ୍କାନାଳ ଯିବାର ଅଛି ଆଜ୍ଞା ସେପଟେ ଯେଉଁ ପାଞ୍ଚ ଛଅଟିକି ଅଧିକା ସବୁ ତୀର୍ଥ ସ୍ଥାନ ଅଛି ଯେମିତିକି ଜୋରନ୍ଦା କପିଳାସ ଝରଣା ଗୋଟେ ଅଛି ଏମିତି ସବୁ ଅଛି ସେଗୁଡିକୁ ମୁଁ ବୁଲିକରି ଦୁଇ ଚାରି ଦିନ ଭିତରେ ଆମ ଘରକୁ ଆସିବି ଆପଣ ଏକ ତାରିଖ ଦିନ ଫ୍ରି ଅଛନ୍ତି ତ ହେଉ ଭାଇ ଆପଣ କେତେବେଳକୁ ତାହାଲେ ବାହାରିବେ ନାଇଁ ମୁଁ ଭାବୁଥିଲି ସକାଳ ସାତଟାରୁ ବାହରିକି ଯିବା ପାଇଁ ଜଲ୍ଦି ଗଲେ ସେଠାକାର ସବୁ ଜାଗା ସବୁ ଆମେ ବୁଲାବୁଲି କରିକି ଠିକ୍ ଟାଇମ୍ରେ ଆସିପାରିବା ନାଇଁ ଭାଇ ଏକ ତାରିକ ଦିନ ଆମେ ଯିବା ମୁଁ ଆପଣଙ୍କୁ ତା' ପୂର୍ଵଦିନ ଟିକିଏ କ ଫୋନ୍ କରି ଜଣେଇ ଦେଇଥିବି ଆପଣ ତା'ପର ଦିନ ସକାଳ ଏକ ତାରିଖ ଦିନ ସକାଳ ପାଂଶଟାରୁ ଆସିବେ ହେରି ହେଉ ଭାଇ ଧନ୍ୟବାଦ ଆପଣ ଠିକ ଟାଇମ୍ରେ ଆସି ପହଞ୍ଚିଯିବେ ମୁଁ ଆପଣଙ୍କ ଅପେକ୍ଷାରେ ଥିବି ଆଜ୍ଞା ଆମେ ଦୁଇ ଚାରି ଦିନ ବୁଲାବୁଲି କରେଇବେ ଆପଣ ତ ସବୁ ଜାଗା ଜାଣିଛନ୍ତି ସେଥିପାଇଁ ଆପଣଙ୍କୁ ଭଲସେ ବୁଲାବୁଲି କରି ଆଣି ଘରେ ଛାଡ଼ିଦେବେ ଆଉ କେତେ ଟଙ୍କା ନେବେ ପାଞ୍ଚ ହଜାର ହେଉ ପନ୍ଦର ହଜାର ଟଙ୍କା ହେଉ ହେଉ ହେଉ ହେଉ ହେଉ ରଖୁଛି